ମୋ'ର ପ୍ରିୟ ରାନ୍ଧଣା ଡାଲମା ଯାହା ସମସ୍ତଙ୍କ ପାଇଁ ପସନ୍ଦ ଯୋଗ୍ୟ ହୋଇଥାଏ ଏହାକୁ ମୁଁ ଅତି ସହଜ ଭାବରେ ରାନ୍ଧିଥାଏ ଏହା ବିଭିନ୍ନ ଡାଲି ଦ୍ଵାରା ପ୍ରସ୍ତୁତି କରିଥାଏ ଏଥିରେ ଘିଅ ଛୁଙ୍କ ଟିକିଏ ଦେଇଥାଏ ଏବଂ ବିଭିନ୍ନ ମସଲା ଟିକିଏ ଦେଇଥାଏ ଆଉ ଟେଷ୍ଟ୍ ଅନୁସାରେ ଲୁଣ ପକାଇଥାଏ ଯାହା ଅନେକଙ୍କର ପସନ୍ଦ ହୋଇଥାଏ ଓ ଉତ୍ତମ ଭାବରେ ପ୍ରିପେୟାର କରିଥିବାରୁ ଏହାକୁ ସମସ୍ତେ ପସନ୍ଦ କରନ୍ତି ଏବଂ ମୁଁ ଏହାକୁ ଅନ୍ୟ ସାଙ୍ଗସାଥି ସାହି ପଡ଼ିଶାମାନଙ୍କୁ ମଧ୍ୟ ଦେଇଥାଏ ସେମାନେ ଏହାକୁ କି ଏତେ ଭଲ ପାଆନ୍ତି ଯେ ମୋ' ଠାରୁ ସେମାନେ ଖାଇବାକୁ ଖୁସି ପାଆନ୍ତି